ଆମେ ହେଲୁ ଓଡ଼ିଆ ଆମର ବାର ମାସରେ ତେର ପର୍ବ ବୋଲି କୁହାଯାଇଛିି ଆମ ଜଗନ୍ନାଥଙ୍କର ବି ବହୁତ ପ୍ରକାର ଅଲଗା ଅଲଗା ପର୍ବ ଜଗନ୍ନାଥଙ୍କ ସେଠିରୁ ଭଲ ହେଲା ରଥଯାତ୍ରା ତା'ସହିତ ଆମର ଗଣେଶ ପୂଜା ସରସ୍ଵତୀ ପୂଜା ଦୁର୍ଗା ପୂଜା କାଳୀପୂଜା ଏମିତି ବହୁତ ଅଲଗା ଅଲଗା ପ୍ରକାର ପୂଜା ହୋଇଥାଏ ସେଥିରୁ ଆମେ ଯେଉଁ ଛାତ୍ର ଅନୁସାରେ ଆମେ ଦୁଇଟା ପୂଜା ଅଧିକ ପରିମାଣରେ କରୁ ଯେଉଁଟା ହେଲା ଗଣେଶ ପୂଜା ଆଉ ସରସ୍ଵତୀ ପୂଜା ତା'ଦେହରେ ଆମର ଆଉ ପୁଣି ଗୋଟେ ଭଲ ପୂଜା ହୁଏ ସବୁ ପରିବାରରେ ସେଇଟା ହୁଏ ସେଇଟା ହେଲା ଆମର ଲକ୍ଷ୍ମୀ ପୂଜା ମାଣବସା ସେଥିରେ ଆମର ନିଜେ ଗୋଟେ ବଡ଼ ପାତ୍ରରେ ଧାନ ପୁରାଇକି ମାଙ୍କର ମୂର୍ତ୍ତି ଭଳି ତା ଆକୃତି ଦେଇକି କଉଡ଼ିରେ ଆଖି କରିକି ଆମେ ତାଙ୍କୁ ପୂଜା କରୁ ଅଲଗା ଅଲଗା ପ୍ରକାରର ପିଠାପଣା ବି ହୁଏ ସେ ଅତି ସ୍ଵାଦିଷ୍ଟ ଅତି ସ୍ଵାଦକର ଆମେ ସେ ପୂଜା କଲେ ଆମର କ'ଣ ହୁଏ ନା ଆମର ମନୋବଳ ଦୃଢ଼ ହୁଏ ଆମର ଘରେ ଆମର ଏକ ପ୍ରକାର ଏକତା ଆସିଯାଏ ଯେମିତିକି ଆମେ ସବୁ ଆମେ ସବୁ ମିଶିକି ତାକୁ ପୂଜା କରୁ ଏବଂ ମିଶିକି ପ୍ରସାଦ ଖାଉ ତାକୁ କଲାପରେ ଆମ ନିଜେ ନିଜକୁ ଶାନ୍ତି ଲାଗେ ପୂଜା ପୂଜା ପୂଜାପର୍ବାଣି କଲାପରେ